ହଁ ଆମର୍ ଓଡ଼ିଆ ଭାଷା ବହୁତ୍ ମଧୁର୍ ଭାଷା ହେ ଆର୍ ବଙ୍ଗାଲି ଭାଷା ସାଙ୍ଗେ ଟିକେ ମିକ୍ସ ରହିଛି ଓଡ଼ିଆ ଭାଷା ଆର୍ ବଙ୍ଗାଲି ଭାଷା ଆଉ ହିନ୍ଦୀ ଭାଷା ତ ପ୍ରାଏ ୟୁଜ୍ ନାଇଁ କରୁ ଆମ ଓଡ଼ିଆ ଭାଷା ୟୁଜ୍ କରୁଛୁଁ ଓଡ଼ିଆ ଭାଷା ବୋଲେ ଆମର୍ ଅଞ୍ଚଲର ପଶ୍ଚିମ ଓଡ଼ିଶାରେ ପ୍ରାଏ ସମ୍ବଲପୁରୀ ଭାଷା ହିଁ ୟୁଜ୍ ହେସି ଆରୁ ଓଡ଼ିଆ ଭାଷା ତ ହେତ୍କି କିଏ ନାଇଁ କହନ୍ ସବୁ ସମ୍ବଲପୁରୀ ଭାଷା ହିଁ ୟୁଜ୍ ହେସି ଆମର୍ ସାହିତ୍ୟିକ୍ ଓଡ଼ିଆରେ ଜେନ୍ଟା ଲେଖାପଢ଼ା ହେସି ସେଇଟା ହିଁ ଓଡ଼ିଆ ଭାଷା ହେଁ ମୋତେ ଓଡ଼ିଆ ଭାଷା ଏ ସମ୍ବଲପୁରୀ ଆର୍ ଓଡ଼ିଆ ପୁରା ମିକ୍ସ ରହିଛି ଜେନ୍ଟାକି ପ୍ରାଏ ପଶ୍ଚିମ୍ ଓଡ଼ିଶାର୍ ଲୋଗ୍ ହିଁ ସେଟା ଆଉ ଭଲସେ କହି ପାରୁସନ୍ ସମ୍ବଲପୁରୀ ଭାଷା ଆଉ ପୂର୍ବ ଓଡ଼ିଶାର୍ ଲୋଗ୍ ଜେନ୍ମାନେ ଖାଲି ଓଡ଼ିଆ କହେସନ୍ ସେମାନେ ସମ୍ବଲପୁରୀ ନାଇଁ କହିବେ କହିପାରନ୍ ଆଉ ଭଲ୍ ଲାଗ୍ସି ଆମର୍ ଇଟା ସମ୍ବଲପୁରୀ ଭାଷା